ମୁଁ ମୋ ଜୀବନରେ କିଛି ପ୍ରମୁଖ ଟେକ୍ନୋଲୋଜି ଜିନିଷ ଦେଖିଛି ଯେମିତି କି ସେତେବେଳେ ଲୋକମାନେ ହାତରେ ମସଲା ବାଟୁଥିଲେ ଏବେ ସେ ହାତରେ ନ ବାଟି ଗ୍ରାଇଣ୍ଡରକୁ ଇଉଜ୍ କରୁଛନ୍ତି ହଁ ଆଉ ସେତେବେଳେ ଲୋକମାନେ ବି ମଧ୍ୟ ହାତରେ କପଡ଼ା ସବୁ ସଫା କରୁଥିଲେ ଏବେ ସେ ଟେକ୍ନୋଲୋଜିରେ ପରିଣତ ହୋଇ ୱାସିଂ ମେସିନ ଘରେ ଘରେ ହେଲାଣି ସେ ୟେତ ଟେକ୍ନୋଲୋଜିର ତାରିକା ସବୁ ଦେଖା ଗଲାଣି